ହଁ ସାର୍ ନମସ୍କାର ସାରେ ଭଲ ଚାଲିଚି ତ ଆଉ ଆଜ୍ଞା ସାର୍ ଆଉ କ'ଣ କରିବା ଏଇ କାମ ବ୍ୟସ୍ତରେ ଟିକେ ଆଉ ଏବେ ଟିକେ ଫ୍ରି ହେଲି ଆଉ ତେଣୁ ଟିକେ ଫୋନ୍ରେ ଭାବିଲି ହଁ ଆପଣଙ୍କ ତ ଜାଣିଛନ୍ତି ବ୍ୟାଙ୍କ୍ର କଥା କେମିତି ଆଉ ବ୍ୟାଙ୍କ୍ରେ ଆପଣଙ୍କର କେମିତି ଲୋକ ସବୁ ଜାଣି ଗଲେଣି ହେଲା ଆମର ଏ ଆଜ୍ଞା ଆମର ବି ତ ସେଇ ସିଷ୍ଚମ୍ ହୋଇଗଲାଣି ତେଣୁ ଏବେ ତ କାମ ଝାମେଲା ଟିକେ ସରି ଯାଇଛି କମି ଯାଇଛି ତେଣୁ ଯାହା ହେଉ ଫାଙ୍କା ପାଇଲାରୁ କାମ ଇଏରୁ ଲାଇନ୍ରୁ ଟିକେ ଫାଙ୍କା ପାଇଲାରୁ ମୁଁ କହିଲି ଟିକେ ସାର୍ଙ୍କୁ ଟିକେ ଫୋନ୍ କରିଦେବା ଆଉ

ଆଜ୍ଞା ଆଉ ସବୁ ଭଲ ଠିକ୍ ଠାକ୍ ଦେଇକି ଆପଣଙ୍କ କଷ୍ଟମର୍ମାନଙ୍କ ପାଇଁ ହଁ ହଁ ନା ନା ଆମର ବି ସେୟା ହୋଇଯାଇଛି ସିଷ୍ଟମ୍ ଆଉ ଆମର ବି ସେଇଭଳି ହୋଇଯାଇଛି ତେଣୁ ଆଉ ଟଙ୍କା ଗଣିବା ପାଇଁ ବି ପଡ଼ୁନି ସେ ମେସିନ୍ ବି ଲାଗିଯାଇଛି ଏବେ ଗୋଟେ ପ୍ପ୍ରିଣ୍ଟର୍ ମେସିନ୍ ବି ଆମର ଆସି ଯାଇଛି ଯେଉଁଟାକି ମାନେ ଅପଡ଼େଟ୍ କରିବା ପାଇଁ ଆଗରୁ ଆମକୁ ସେଇଟା ଆମକୁ ନିଜେ କରିବା ପାଇଁ ପଡ଼ୁ ଥିଲା ଏବେ ଗୋଟିଏ ମେସିନ୍ ତା ପାଇଁ ଆସି ଯାଇଛି ପ୍ରିଣ୍ଟର୍ ମେସିନ୍ ତେଣୁ ଗ୍ରାହକମାନଙ୍କ ପାଇଁ ବହୁତ ସୁବିଧା ହୋଇଯାଇଛି ଆଉ ପ୍ରିଣ୍ଟିଙ୍ଗ୍ ମେସିନ୍ରେ ବି ସବୁ କାମ ଚାଲିଚି ତେଣୁ ଆମ ମାନଙ୍କ ପାଇଁ ଟିକେ ଯାହା ହେଉ ବହୁତ ସୁବିଧା ହୋଇଯାଇଛି ଆଉ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆମର ସବୁ ହଁ ପାସ୍ ବହି ବି ଆମର ଡେଲି ମ୍ୟାକ୍ସିମମ୍ ପଚାଶ ଶହେ ପାସ୍ ବହି ଖୋଲା ହେଉଛି ଆଉ ସବୁ ଆମର ଗ୍ରାହକମାନଙ୍କ ପାଇଁ ଏବେ ଖରାଦିନ ଆସିଗଲା ନା ତେଣୁ ତାଙ୍କର ପାଣି କୋଲ୍ଡ୍ ଡ୍ରିଙ୍କ୍ ପାଇଁ ବି ବ୍ୟବସ୍ଥା ସବୁ ରହିଛି ଆଉ ସବୁ ଥଣ୍ଡା ଫଣ୍ଡା ବି ମିଳୁଛି ଆମର ଚା ବିସ୍କୁଟ୍ ବି ଦିଆ ହେଉଛି ଗ୍ରାହକ ସେବା ଭଲ ଚାଲିଛି ଆମର ଆପଣଙ୍କର କେମିତି ଚାଲିଛି ହଁ ହଁ ଏ ଆମର ବି ଆଉ ସେମିତି ଆମର ବି ଚାଲିଛି ଯାହା ହେଉ ସରକାର ଏ ଗୁଡ଼ିକ କଲା ଭଲ ସେବା ଆଉ ତେଣୁ ଆମ ଷ୍ଟାଫ୍ମାନଙ୍କ ପାଇଁ ଟିକେ କାମ ହାଲକା ହୋଇଗଲାଣି ତେଣୁ ସବୁ ଆଜ୍ଞା ଟିକେ ଭିଡ଼ ହେଉଛି ହେଲେ ଝିଞ୍ଜଟିଆ କାମ ଆଉ ନାହିଁ ଆଉ ଭିଡ଼ ହେଉଛି ଭିଡ଼ ତ ବ୍ୟାଙ୍କ୍ମାନେ ଏବେ ତ ବ୍ୟାଙ୍କ୍ରେ ସବୁ ଭିଡ଼ ଚାଲିଛି ହେଲେ ଏତେ ଟେନସନିଆ କାମ ନାହିଁ ଆଉ ତେଣୁ ସାର୍ ଟିକେ ଫାଙ୍କା ପାଇଲାରୁ ମୁଁ ଲଗାଇ ଦେଲି ଆଉ କ'ଣ ଆଜ୍ଞା ଟିକେ ଫାଙ୍କା ପାଇଲାରୁ ଲଗାଇ ଦେଲି ଫୋନ୍ଟା ଆଉ ଦେଖିବା ତ ଏଇନା କମ୍ପ୍ୟୁଟର୍ ସିଷ୍ଟମ୍ ଆଉ କିଛି ଅସୁବିଧା ନାହିଁ ତେଣୁ କରି ତ ଷ୍ଟାଫ୍ ବି କମାଇ ଦେଇ ସାରିଲେଣି ଆଜ୍ଞା ସାର୍ ଆଜ୍ଞା ରଖନ୍ତୁ